ଆପଣଙ୍କ ସ୍ଥାନର ସ୍ଥାନୀୟ କଳାକାରମାନଙ୍କୁ ସମର୍ଥନ କରିବାର ଉପାୟ କ'ଣ ସଂଗଠନ ସମ୍ପ୍ରଦାୟ ନେଟୱାର୍କ ସମୂହ ସମାନ ଭିତ୍ତିଭୂମି ଏହି ସ୍ଥାନରେ କଳାକାରମାନଙ୍କ ସମସ୍ୟା କରିବାର ଉପାୟ ଅନେକ କିଛି ଅଛି ଯେମିତିକି ସଂଗଠନ ତିଆରି କରି ସେମାନଙ୍କ ଆଗ୍ରହ ଏବଂ କାର୍ଯ୍ୟକଳାପକୁ ବୃଦ୍ଧି କରାଯାଇପାରେ ସମ୍ପ୍ରଦାୟ ଏଇଠି ସମ୍ପ୍ରଦାୟ କୌଣସି ବି ସମ୍ପ୍ରଦାୟିକତା ନଥିବା ଯୋଗୁଁ ଲୋକଙ୍କୁ ଏକଜୁଟ୍ କରି କୌଣସି ବି କାମରେ ପ୍ରୟୋଗ କରାଯାଇପାରେ କଳାକୃତିଟିଏ ତିଆରି ହେଲା ମଧ୍ୟ ତିଆରି ପରେ ନେଟୱାର୍କ ଯୋଗୁଁ କଳାକୃତିଙ୍କୁ ଏକ ଗୋଟେ ସ୍ଥାନରୁ ଅନେକ ସ୍ଥାନ ପର୍ଯ୍ୟନ୍ତ ନିଆଯାଇପାରେ ଏହି ଏହିସବୁ କାର୍ଯ୍ୟ ପାଇଁ କଳାକାରମାନଙ୍କର ସମୂହ ଅତି ଜରୁରୀ ସେମାନଙ୍କୁ ସମାଜରେ ପ୍ରମୁଖ ସ୍ଥାନରେ ଏବଂ ଭିତ୍ତିତିଭୂମରେ ରଖିବା ଉଚିତ୍ ଧନ୍ୟବାଦ